ମୁଁ ଯେତେବେଳେ ବାହାରକୁ ବହୁତ ଦିନ ପାଇଁ ଯାଇଥାଏ ମୁଁ ଗଛଗୁଡ଼ିକ ପାଇଁ ସାଧାରଣତଃ ବହୁତ ପରିମାଣର ପାଣି ଦେଇଥାଏ ଏବଂ ପାଣିର ଯେଉଁ ଗଛର ଯତ୍ନ ନେବା ପାଇଁ ସାଙ୍ଗସାଥି କିମ୍ବା ଚାକର କି ପଡ଼ୋଶୀ ଘର ଲୋକମାନଙ୍କୁ ଦାୟୀତ୍ୱ ଦେଇଥାଏ ଯାହାଫଳରେକି ଗଛ ବହୁତ ଦିନ ଶାନ୍ତି ପାଇଥାଏ